ଆମେ ତ ଓଡ଼ିଶାର ଲୋକ ଆଉ ଆମେ ଓଡ଼ିଆ ଭାଷାକୁ ଭଲ ପାଉ ଆଉ ଆମେ ସବୁଥିରେ ଓଡ଼ିଆଭାଷା କହୁ ଓଡ଼ିଶା ବାହାରେ ବି ଓଡ଼ିଶା ଭିତରେ ବି ଆମେ ଓଡ଼ିଆଭାଷା ପ୍ରଚଳିତ କରୁ ସମସ୍ତେ ଜାଣିପାରନ୍ତି ଯେ ଆମେ ଓଡ଼ିଆ ଲୋକ ସ୍କୁଲରେ ବି କି କଲେଜରେ ବି ଏମିତି ସବୁ ଓଡ଼ିଆଭାଷା ପ୍ରଚଳିତ ହୁଏ ଆଉ ତା ସାଙ୍ଗରେ ସଂସ୍କୃତ ଇଂରାଜୀ ହିନ୍ଦୀ ଏମିତି ସବୁ ଭାଷା ପଢ଼ା ହୁଏ ହେଲେ ହେଲେ ବି ଆମେ ଓଡ଼ିଆଭାଷାକୁ ଭଲ ପାଉ ଆମେ ଓଡ଼ିଆ ଲୋକ ଓଡ଼ିଆଭାଷା ବେଶୀ ପ୍ରଚଳିତ ଆମର ଓଡ଼ିଆଭାଷା କହିବା ପାଇଁ ବି ଆମକୁ ଭଲ ଲାଗେ